କୁକୁଡ଼ା ଏକ ଲାଭଜନକ ଫସଲ ଗାଁ ଗହଳିରେ ଗରିବ ଶ୍ରେଣୀର ଲୋକେ ସବୁ ଦେଶୀ କୁକୁଡ଼ା ବନରାଜ କୁକୁଡ଼ା ଅଷ୍ଟ୍ରେଲିଆ କୁକୁଡ଼ା ସବୁ ରଖନ୍ତି ଯାହାଦ୍ୱାରା ସେମାନେ ମାଂସ ପାଆନ୍ତି ଆଉ ତା ସହିତ ଅଣ୍ଡା ମଧ୍ୟ ପାଆନ୍ତି ସାଧାରଣତଃ ଖର୍ଚ୍ଚ ମଧ୍ୟ କମ୍ ହୁଏ ବଡ଼ ବଡ଼ ଫାର୍ମ ମାନେ କରିକି ଲୋକେ ବହୁତ କୁକୁଡ଼ା ମଧ୍ୟ ରଖିଛନ୍ତି ଏଠାରେ ବହୁତ ଖାଦ୍ୟ ମଧ୍ୟ ଦିଆହେଉଛି ଯାହାଦ୍ୱାରା ଅଣ୍ଡା ବାହାରେ ବିକିକି ମଧ୍ୟ ଲୋକେ ଲାଭବାନ ହେଉଛନ୍ତି ଆଉ